ହେଲୋ କୁହନ୍ତୁ ଅପା ନମସ୍କାର ହଁ ଭଲ ଅଛି ସମସ୍ତେ ଭଲ ଦୋକାନ ପିଲାମାନେ ବି ଭଲ ସମସ୍ତେ ଭଲ ପାଠ ପଢ଼ନ୍ତି ଜଣେ ପ୍ରଥମ ଶ୍ରେଣୀ ଜଣେ କେ ଜି ୱାନ୍ ହୁଁ ହଁ ଆଜ୍ଞା ହେଉଛି ଆଉ ଭଲ ଚାଲୁଛି ଟିକେ ଦୋକାନରୁ ବରା ଆଳୁଚପ୍ ନିଅନ୍ତୁ ଘର ଲୋକଙ୍କ ପାଇଁ ଆପଣ ବି ଖାଆନ୍ତୁ କେମିତି ଲାଗୁଛି କହିବେ ହଁ ଛୋଟରୁ ବଡ଼ ହେବା ଆଉ କ'ଣ ହଁ ଆସ୍ତେ ଆସ୍ତେ ଆଉ ନାଇଁ ଆଗ ଆପଣ ଆମେ ଦୁଇ ଜଣ କରୁଥିଲୁ ସ୍ୱାମୀ ସ୍ତ୍ରୀ ଏକୁଟିଆ ତାପରେ ଏବେ ଆସ୍ତେ ଆସ୍ତେ ବଢ଼ିଲା ଯେମିତି ଲୋକ ରଖିକି କଲୁ ଆଉ ଆଳଚପ୍ ବରା ଆଳୁଚପ୍ ବରା ସିଙ୍ଗଡ଼ା ପିଆଜି ଜିଲାପି କେମିତି ମିଠା ବି କରାଯାଏ ଆଉ ବରା ଆଳୁଚପ୍ ହଁ ଚାହା ବି କରାଯାଏ ଚାହା ବି ଲୋକ ପିଅନ୍ତି ଇଆଡ଼େ ବରା ଆଳୁଚପ୍ ଛଣାଯାଏ ଗରମ ଗରମ ହଁ ହଁ ହଁ ହଁ ଆଜ୍ଞା ହଁ ଏମିତି ମାର୍କେଟ ଭିତରେ ଦେଇଥିଲୁ ଲକ୍ଷ୍ମୀ ପୂଜାରେ ଆଉ ଭଲ ହେଲା ଚାଲିଲା ଟିକେ ଭଲ ବି ଆଉ ହଁ ସେ ଆଉ ସବୁ ବି ମିଶିକି ହେଲା ଆଉ ମିଶିକି ସବୁ ଆଉ ହୁଁ ହଁ ହଁ ନାଇଁ ଅଲଗା ଜାଗା ଏମିତି ଜାନିଯାତ୍ରା ହେଲେ ନିଆଯାଏ ଟିକିଏ ଆଉ ଦେଖିବା କ'ଣ ବାତ୍ୟା ବୋଲି କହୁଛନ୍ତି ବାତ୍ୟା ଯଦି ହେବନି ତ ନେବା କଥା ବାତ୍ୟା ହେଲେ ନେଇ ହେବନି ଦେଖିବା ହଁ ବାତ୍ୟା ବି ତ ହେବ ବୋଲି କହୁଥିଲେ ହୁଁ ହଁ ହୁଁ

ହଁ ସବୁ ହଉ ଆଜ୍ଞା ଆଉ